ମୟୂରଭଞ୍ଜ ହେଉଛି ଏକ କୃଷି ପ୍ରଦାନ ଦେଶ ଏବଂ ମୁଁ ବି ଏକ କୃଷି ପ୍ରଦାନରୁ ଛୁଆ ଘରର ଛୁଆ ଆମ କିନ୍ତୁ ଏଠି କୃଷିରେ ଯେତିକି କଷ୍ଟ କରାହୁଏ କିମ୍ବା ସମୟ ଯେତିକି ଦିଆହୁଏ ବର୍ଷ ଶେଷରେ ଆମେ ତା'ର ମୂଲ୍ୟ ପାଇଥାଉ କିନ୍ତୁ ଆମେ ଯଦି ସେହି ଲୋକ ବାହାରକୁ ଯାଇକରି ଖଟିଲା ତ ସେ ଶୀଘ୍ର ପଇସା ପାଇଲା ଏବଂ ଆଉ ସେ ସେତେ ପରିଶ୍ରମ ନକରି ମାସ ଶେଷରେ ମଧ୍ୟ ପଇସା ପାଇପାରେ କିନ୍ତୁ କୃଷି କରିଲେ କୃଷି କରିବେ ଫେର୍ ହଳ କରିବେ ତାହାକୁ ବାଛିବେ ତାକୁ ଲଗେଇବେ ଏବଂ ତାକୁ କାଟିବେ ତା ସମୟରେ ବହୁତ ସମୟ ନଷ୍ଟ ହୋଇଥାଏ ସେହି କାରଣରୁ ଲୋକ ଚାହୁଁନାହାନ୍ତି ଯେ ଚାଷ କରିବା ପାଇଁ କିନ୍ତୁ ଲୋକ ପଳାଇଯାଉଛନ୍ତି ବାହାରକୁ ଯେହେତୁ ସେଇଠି ବେଶୀ ରୋଜଗାର କରିପାରିବେ ରୋଜଗାର କଲେ ଘର ଲୋକ ଭଲରେ ଚଲିବେ ସେଥିପାଇଁ ସେମାନେ ବାହାରକୁ ପଳାଇ ଯାଉଛନ୍ତି କିନ୍ତୁ ଚାଷରେ ସେଇଟା ବୁଝୁନାହାନ୍ତି ଯେ ବର୍ଷକ ଶେଷରେ ସବୁ ଲାଭ ପାଇପାରନ୍ତି ଏହି ସେହିଭଳି ଲୋକ ଏବେ ବିଶ୍ୱାସ କରୁନାହାନ୍ତି ଯେ ଚାଷରେ ଆମେ କିଛି ପାଇପାରିବୁ ଅଧା ଚାଷୀ କହୁଛନ୍ତି କି ଏ ଚାଷରେ ଖାଲି ଖର୍ଚ୍ଚ କରିଥାଉ ଏବଂ ଟାଇମ୍ ନଷ୍ଟ କରିଥାଉ କିନ୍ତୁ ପଇସା ପାଇନପାରିଥାଉ ଯେତିକି ପରିମାଣରେ ଖର୍ଚ୍ଚ କରିଥାଉ ସେତିକି ପରିମାଣରେ ପାଇନଥାଉ ସେହି ବିଶ୍ୱାସକୁ ରଖି ଲୋକ ବାହାରକୁ ପଡ଼ିଯାଉଛନ୍ତି ବାହାରେ ଖଟୁଛନ୍ତି ଏବଂ ଚାଷ ପ୍ରତି ସେତେ ଧ୍ୟାନ ଦେଉନାହାନ୍ତି ଏ ଏହି କାରଣରୁ ଆଉ କିନ୍ତୁ ଯଦି ସରକାର ଏହି ବିଷୟରେ ଟିକିଏ ଧ୍ୟାନ ଦେବେ ଯେ କି ଧାନର ରେଟ୍ ବଢ଼ାଇବେ ତେବେ ଏ ଚାଷୀ ଅଧିକ ମୂଲ୍ୟ ପାଇପାରିବ ତେବେ ଏ ଯୁବପିଢ଼ି ସେମାନେ ଚାଷ କରିବା ପାଇଁ ହିଁ ଆଗମନ କରିବେ